ହ୍ୟାଲୋ ମୁଁ ସ୍ୱାସ୍ତି ଢାବାରୁ ଆପଣଙ୍କୁ ଫୋନ କରିଛି ଆପଣ ଖାଦ୍ୟ ଆସିବାରେ ବିଳମ୍ବ କାହିଁକି ହୋଇଛି ମୁଁ ଆପଣଙ୍କୁ କଲ୍ କରିବାର ଘଣ୍ଟାଟେ ହେଲାଣି ମୁଁ ଆପଣଙ୍କ ପାଖରୁ ଭାତ ଡାଲି ଚିକେନ ମଟନ ଶାଗ ଭଜା ତରକାରୀ ପନିର ତରକାରୀ ଆଦି ତୁମ ପାଖରୁ ମୁଁ ଅର୍ଡ଼ର୍ କରିଛି ଆପଣ ବିଲ୍ ଚାରି ହଜାର ଟଙ୍କା ହେଇଥିଲା ମାତ୍ର ଆପଣ ଖାଦ୍ୟ ଏବେ ଆସିନାହିଁ ଏ ବିଳମ୍ବ ହେବାର କାରଣ କ'ଣ ମୁଁ ଜାଣିପାରିବି କି ଆପଣ ଖାଦ୍ୟ ଲେଟ୍ ହେଉଛି ନା କ'ଣ ଆପଣଙ୍କର ବନାଇବାରେ ଲେଟ୍ ହେଉଛି କି ମୁଁ ଜାଣିପାରିବି କି ଆପଣ ବହୁତ ଲେଟ୍ କଲେଣି ଆପଣ ମୁଁ କହିବାର ଅଧ ଘଣ୍ଟାଟା ହେଲାଣି କିନ୍ତୁ ଆପଣ ଖାଦ୍ୟ ଆସିନାହିଁ କ'ଣ ପାଇଁ ଆସିନାହିଁ ଆଉ ମୁଁ ଆପଣ ଫୋନ କରୁଥିଲି ହେଲେ ଆପଣ ଲାଗୁନଥିଲା ଆପଣ କ'ଣ ଏମିତି କରୁଛନ୍ତି ମୁଁ ସେ ଅଧ ଘଣ୍ଟାଟା ଜଗିଲିଣି ଖାଦ୍ୟ ଆସିବାର ଆପଣ ଏ ଲେଟ୍ ହେଇଛି ମୋତେ ଇଆଡ଼େ ଭୋକ ହେଲାଣି ଆପଣ ଆସିନି ଏପର୍ଯ୍ୟନ୍ତ ଖାଦ୍ୟ କ'ଣ ପାଇଁ ଏଇଟା ମୁଁ ଜାଣିପାରିବ କି ଆପଣ ଯଦି ଏତେ ଲେଟ୍ କରିବେ ତା'ହେଲେ ଆପଣ ରେଷ୍ଟୁରାଣ୍ଟର ମାଲିକ ମୁଁ କହିବି କିି ଆପଣ କାହିଁକି ମୁଁ ଆପଣଙ୍କ ପାଖରୁ ଭାତ ଚିକେନ ମଟନ ଆଦି ଏତା କରିଥିଲି ଅର୍ଡ଼ର୍ କରିଥିଲି ଆପଣ ଏତେ ଲେଟ୍ କଲେ କେମିତି ହେବ ଆମେ ଟିକେ ଭୋକ ହେଲାଣି ମୁଁ ଆପଣ କଲ୍ କରିବାର ଘଣ୍ଟାଟେ ପରେ ହେଲାଣି ଆପଣ ଏତେ ଲେଟ୍ କରୁଛନ୍ତି କେମିତି ମୁଁ ଯଦି ଆପଣଙ୍କୁ ଲେଟ୍ କରୁଛି ତା'ହେଲେ ମୁଁ ଆପଣ ମାଲିକ ସହ କଥା ହେବି ଆପଣ ତା'ର ଏତା କୁହନ୍ତୁ